ଡିଜିଟାଲ କଳା ବିଷୟରେ ଆମେ ଜାଣୁ ଆଉ ଟିଭି ମୋବାଇଲ ମାଧ୍ୟମରେ ମଧ୍ୟ ଘରେ ବସି ଦେଖିଥାଉ କିନ୍ତୁ ଯାତ୍ରା ମଞ୍ଚରେ ବା ଯାତ୍ରା ପେଣ୍ଡାଲରେ ଯେଉଁ ଅଭିନୟ ଆମେ ଦେଖିଥାଉ ତାହା ଆମକୁ ବହୁତ ଉତ୍ସାହିତ କରିଥାଏ କାହିଁକି ସେମାନେ ଜୀବନ୍ତ ଅଭିନୟ କରିଥାନ୍ତି ତେଣୁ ଆମକୁ ଆନନ୍ଦିତ କରିଥାନ୍ତି ଓ ମନ ମୁଗ୍ଧ ହୋଇଥାଏ